ବଗିଚାରୁ ଉତ୍ପାଦିତ ଫୁଲ ଓ ଫଳକୁ ନେଇ ଆମେ ଯାହାଦ୍ଵାରା କି ଆପଣ ସେତିକି କଷ୍ଟ କରି ଗଛକୁ ବଢ଼େଇ ଥିବା ଦ୍ଵାରା ଆପଣ ଆଜି ଫୁଲ କି ଫଳ ପାଇଛନ୍ତି ଯାହାଦ୍ଵାରା କି ସେ ଫୁଲକୁ ଆମେ ମନ୍ଦିର ନେଇ ଠାକୁରଙ୍କୁ ଅର୍ପଣ କରିଥାଉ ଏବଂ ଘରେ ବି ନେଇ ଠାକୁରଙ୍କୁ ଦେଇଥାଉ ଘର ଠାକୁରଙ୍କୁ ଦେଇଥାଉ ଏବଂ ଗାଡ଼ି ପୂଜା ଟାଇମରେ ବି ଆମେ ସେ ଫୁଲକୁ ଗାଡ଼ିରେ ବ୍ୟବହାର କରିଥାଉ ଏବଂ ଫୁଲ ବି ବହୁତ ଲୋକଙ୍କ ମନକୁ ବହୁତ ଛୁଏଁ ଏବଂ ବଜାରରେ ନେଇ ଫୁଲ ବି ଆମର ଯେଉଁ ମାର୍ଗଶୀର ମାସ ଗୁରୁବାର ଏବଂ ଅଲଗା ଦିନ ଦଶହରା ଦୀପାବଳୀ ଏହି ଟାଇମରେ ଲୋକଙ୍କୁ ଫୁଲର ବହୁତ ଆବଶ୍ୟକ ହୋଇଥାଏ ତ ଆପଣ ସେ ଫୁଲ ବିକି ରୋଜଗାର ବି କରି ପାରିବେ କାହିଁକି ନା ଆପଣ ସେତିକି ପରିଶ୍ରମ କରଛନ୍ତି ପରିଶ୍ରମର ଫଳ ପାଇବେ ନା ନାହିଁ ତ ସେଇଟାକୁ ବିକି ରୋଜଗାର କରିପାରିବେ ପଇସା ବି କିଛି କମେଇ ପାରିବେ ଯାହାଦ୍ଵାରା କି ଆପଣଙ୍କର ମାନେ ପିଲା ଛୁଆ ଭବିଷ୍ୟତ ସବୁ ଭଲରେ ଚାଲିବ ଏବଂ ଫଳ ହେଲେ ଯାହା ଫଳ କି ଗୋଟେ ପିଜୁଳି ଗଛ ଲଗେଇଦେଲେ ଆପଣ ପିଜୁଳି ପାଇଲେ ଯେତିକି ଆପଣଙ୍କର ଖାଇଲେ ଖାଇଲେ ଯାହା ବଳିଲା